ପ୍ରତ୍ୟେକଟି କାର୍ଯ୍ୟ କ୍ଷେତ୍ରରେ

ଭୁଲ୍ ବୁଝାମଣା ଯୋଗୁଁ ଯେତେବେଳେ ପାରସ୍ପରିକ ଗଣ୍ଡଗୋଳ ବା ହଟାହଟି ସୃଷ୍ଟି ହୋଇଥାଏ ସେଇ ସମୟରେ ଆମେ ପ୍ରତ୍ୟେକଟି ଷ୍ଟାଫ୍କୁ ନିଜର ପରିବାର ଭାବରେ ନିଜର ବନ୍ଧୁ ଭାବରେ ପ୍ରଦର୍ଶିତ କରି ତାଙ୍କୁ ବୁଝାଇକି ପ୍ରତ୍ୟେକଟି ସେ ସମସ୍ୟା ଅଛି ପ୍ରୋବଲମ୍ ଅଛି ତାର ସମାଧାନ ସଟ୍ଆଉଟ୍ କରିଥାଉ ଏଇ ସମୟରେ କାର୍ଯ୍ୟ କ୍ଷେତ୍ରରେ ଲୋକଙ୍କୁ ବୁଝାଇବାକୁ ପଡ଼ିଥାଏ କାରଣ ଗୋଟିଏ ଭୁଲ ନିଷ୍ପତ୍ତି ଯୋଗୁଁ ସେହି କାର୍ଯ୍ୟ କ୍ଷେତ୍ରରେ ଅନେକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ସେଥିପାଇଁ କଠିନ ପରିସ୍ଥିତି ସୃଷ୍ଟି ହେଲେ ମଧ୍ୟ ଉତ୍ତମ ବୁଝାମଣା ଯୋଗୁଁ ଉତ୍ତମ କଥାବାର୍ତ୍ତା ଯୋଗୁଁ ପ୍ରତ୍ୟେକଟି ସଙ୍କଟ ପରିସ୍ଥିତିକୁ ଏଡ଼େଇ ଦିଆଯାଇଥାଏ